ବିଦ୍ୟାଳୟ ଗୁଡ଼ିକରେ ପିଲାମାନଙ୍କୁ ବିଭିନ୍ନ ପ୍ରକାର ଆର୍ଟ ଆଣ୍ଡ୍ କାର୍ପ୍ଟ ବିଷୟରେ ସବୁ ଶିକ୍ଷାଦାନ ଦିଆହଉଛି ଯେଉଁଗୁଡ଼ାକି କାଗଜରେ ଡଙ୍ଗା ତିଆରି କରିବା ମାଟି କଣ୍ଢେଇ ତିଆରି କରିବା ବିଭିନ୍ନ ପ୍ରକାର କଣ୍ଢେଇ ତିଆରି କରିବା ଏବଂ ପ୍ଲାଷ୍ଟିକ୍ରେ ବିଭିନ୍ନ ପ୍ରକାର ଖେଳନା ଜିନିଷ ତିଆରି କରିବା ଏଗୁଡ଼ିକୁ ଶିକ୍ଷା ଦିଆହଉଛି ସ୍କୁଲ୍ମାନଙ୍କରେ ଏବଂ ମୁଁ ମଧ୍ୟ ଯେତେବେଳେ ପାଠ ପଢ଼ୁଥିଲି ଛୋଟ ସମୟରେ ମୁଁ ଏ ବିଷୟରେ ବହୁତ ମୋର ଅଭିଜ୍ଞାତା ଅଛି ମୁଁ ବିଭିନ୍ନ ପ୍ରକାର ଖେଳନା ବିଭି ବିଭିନ୍ନ ପ୍ରକାର ଆର୍ଟ ଆଣ୍ଡ୍ କାର୍ପ୍ଟ ତିଆରି କରି ବହୁତ ରୋଜଗାର ମଧ୍ୟ ବର୍ତ୍ତମାନ ମୁଁ କରିପାରୁଛି ଏବଂ ବିଭିନ୍ନ ପ୍ରକାର ଯେଉଁ ଖେଳନା ପ୍ଲାଷ୍ଟିକ୍ର ତିଆରି କରିବା ଦିଆସିଲି ଖୋଳ ତିଆରି କରିବା କାଠରେ ବିଭିନ୍ନ ପ୍ରକାର କଣ୍ଢେଇ ତିଆରି କରିବା ଏଗୁଡ଼ିକୁ ନେଇ ଆମେ ବିଭିନ୍ନ ପ୍ରକାର ସାମଗ୍ରୀରେ ତିଆରି କରି ପିଲାମାନଙ୍କୁ ରୋଜଗାରର ପନ୍ଥା ଦେଖା ପାଇ ପାରୁଛନ୍ତି ଏବଂ ମୁଁ ମଧ୍ୟ ବିଭିନ୍ନ ପ୍ରକାର ତିଆରି କରି ବହୁତ ଜାଗାରେ ରୋଜଗାର କରିପାରୁଛି

ବିଭିନ୍ନ ସେଇ ପିଲାମାନେ ମଧ୍ୟ ଆଜିକାଲି ସେ ବହୁତ ଶିଖିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ସେମାନେ ଭବିଷ୍ୟତରେ ବି ବହୁତ ରୋଜଗାର କରିବା ପାଇଁ କୌଣସି ଅସୁବିଧା ହବନାହିଁ ଷ୍ଟଲ୍ମାନଙ୍କରେ ଆମେ ସବୁ ବିକ୍ରି କରିକି ବିଭିନ୍ନ ମେଳା ମେଳାକୁ ନଉଛେ ଏବଂ ସେଥିରେ ସେମା ବିଭିନ୍ନ ପ୍ରକାର କଣ୍ଢେଇ ବିଭିନ୍ନ ପ୍ରକାର ତିଆରି କରି ଆମେ ରୋଜଗାର କରି ପାରୁଛେ